ହଁ ଯୋଗ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଉଡ଼ି ବି ପାରିବେ ଏହାକୁ ପ୍ରଥମେ ଶୁଦ୍ଧ ଆସନରେ କରାଯାଏ ଆସନରେ କରାଯାଏ ଏବଂ ଆଖି ଯୋଗ ହେଉ ହେଉଛି ଏକ ପ୍ରକାର ଔଷଧ ଯୋଗ ଦ୍ୱାରା ଆମକୁ ଅନେକ ଲାଭ ମିଳେ ହେଲା ଯୋଗ କଲେ ଆମକୁ ବହୁତ ଲାଭ ମିଳେ ଏହାକୁ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ କରିବା ଉଚିତ ଏହା ଶରୀର ପ୍ରତି ଅନେକ ଲାଭ ପ୍ରଦାନ ହୋଇଥାଏ କରିବା ଦ୍ୱାରା ଆମକୁ ସୁସ୍ଥ ସକଳ ଏବଂ ଏହାକୁ ଅନେକ ଗୁରୁତ୍ୱ ହେବାର ଉଚିତ ଯୋଗ ଯୋଗ ହେଉଛି ଅନେକ ପ୍ରକାର ରୋଗ ରୋଗ ନିରାରୋଗକାର ତାର ସୁସ୍ଥ ଏହା ଯୋଗ ହେଉଛି ବିଭିନ୍ନ ପ୍ରକାରର ଏହା ବିଭିନ୍ନ ବିଭିନ୍ନ ପ୍ରଥା ଅଛି ଯଥା ପ୍ରଥା ପ୍ରାଣାୟାମ ମଧ୍ୟ କିଛି ସମୟ କରାଯାଏ ପ୍ରାଣାୟମରେ ଶରୀର ଅଙ୍ଗ ପ୍ରତ୍ୟେକ ଚଳପ୍ରଚଳ ଏହା ହୋଇଥାଏ ହଁ ଟିକେ ନାଗୁରୁ ଉଁ ହୋଇଥାଏ ଆଉ ଇଏ ମନ ସ୍ଥିର ରହେ ଯୋଗ କଲେ ଆମର ମନ ସ୍ଥିର ରହେ ଆଉ ଆଣ୍ଠୁଗଣ୍ଠି ବାତ ଏସବୁ ଭଲ ହେଇଯାଏ ହେଲା ସବୁଦିନି ସକାଳ ଆମର ଏଇଠି ଶିଖାହେଉଛି ସକାଳ ଦଶଟାରେ ଆଉ ଶିଖେଇବାକୁ ବ୍ରହ୍ମମୁହୂର୍ତ୍ତରେ ବ୍ରହ୍ମମୁହୂର୍ତ୍ତରେ ହଉ ଶିଖା ଶିଖାଯାଏ ଆଉ ଯୋଗ କଲେ ମନ ଠିକ୍ ଠିକ୍ ଲାଗେ ମନ ସ୍ଥିର ରହେ ରହେ ଇଏ ଆମର ସବୁବେଳେ ସକାଳ ଛଅଟାରୁ ଶିଖାଯାଉଛି ଆପଣ ଶିଖିବାକୁ ଚେଷ୍ଟା କରନ୍ତୁ ହେଲା ଆଉ ହଉ ହଁ

ହେଇଗଲା ନା ହଉ ନାଇଁ ହଁ ସେତିକିରେ ରଖନ୍ତୁ